ଆମ ବ୍ରହ୍ମାଣ୍ଡ ବିଭିନ୍ନ ଗ୍ରହ ଏବଂ ନକ୍ଷତ୍ରକୁ ନେଇକି ଗଠିତ ହୋଇଛି ବା ବ୍ରହ୍ମାଣ୍ଡରେ ଅନେକ ଗ୍ରହ ନକ୍ଷତ୍ର ମାନ ରହିଅଛି ଯାହାକୁ ଦେଖିବା ଯାହାକି ଦେଖିବାକୁ ଅତି ସୁନ୍ଦର ହୋଇଥାଏ ଆମ ବ୍ରହ୍ମାଣ୍ଡରେ ତାରକାମାନେ ପୁ୍ଞ୍ଜ ହେଇକି ରହିଥାନ୍ତି ସେମାନଙ୍କୁ ମଧ୍ୟ ଦେଖିବାକୁ ଅତି ସୁନ୍ଦର ହେଇଥାଏ ତେଣୁ ଆମ ବ୍ରହ୍ମାଣ୍ଡ ଅତି ସୁନ୍ଦର ଏବଂ ଆମ ବ୍ରହ୍ମାଣ୍ଡର ଉତ୍ପତ୍ତି ହୋଇଥା ଉତ୍ପତ୍ତି ହୋଇଛି ଏବଂ ସେଇଟା ଏବଂ ଏହି ବ୍ରହ୍ମାଣ୍ଡ ଯେ ବ୍ଲାକ ହୋଲ ୱାର୍ମ ହୋଲ ଆଦି ଗୁଡ଼ିକର କିଭଳି ଭାବରେ ଉତ୍ପତ୍ତି ହୋଇଛି ତାହା ଜାଣିଲେ ଆପଣମାନଙ୍କର ଆପଣଙ୍କୁ ଅତି ବୋଲେ ଜାଣିବାକୁ ହେଲେ ତାହା ତାହାର ଉତ୍ପତ୍ତି ଅତି ସୁନ୍ଦର ଭାବରେ ହୋଇଅଛି